ହ୍ୟାଲୋ ହଁ ହଁ ହଁ କୁହନ୍ତୁ ହଁ କୁହନ୍ତୁ

ହୁଁ ହଁ ମେଡିକାଲ୍ ଅଛି

ଆଉ କ'ଣ ହେଉଛି

ଡାକ୍ତର ଡାକ୍ତର ପରାମର୍ଶ ନକରି ତୁମେ ଡାକ୍ତର ପରାମର୍ଶ ନକରି ତୁମେ ମେଡିସିନ୍ କେମିତି ଖାଉଛ ଡାକ୍ତର ପରାମର୍ଶ କରିବ ତା' ପରେ ମେଡିସିନ୍ ଖାଲି ତୁମେ ମେଡିସିନ୍ଟେ ଖାଲି ତୁମର ଯାହା ହେବ ତୁମେ ମେଡିସିନ୍ଟେ ଆଣିକି ଖାଇଦେବ ନା କ'ଣ ତୁମେ ଡାକ୍ତର ପରାମର୍ଶ କରିବ ତା' ପରେ ମେଡିସିନ୍ ତୁମେ ଆଣିକି ଖାଇବ ହାଁ ସେମିତି କ'ଣ ଖାଲି ତୁମର ଦେହପାହା ଯାହା ହେଲା ତୁମେ ଖାଲି ମେଡିସିନ୍ଟେ ଆଣିକି ଖାଇଦେବ ଏଇଟା ଠିକ୍ କଥା ଆଁ ହଁ ତୁମେ ଆସ ମେଡିକାଲ୍ ଆସ କ'ଣ ମେଡିକାଲ୍ରେ ତ ଆମର ମେଡିକାଲ୍ରେ ତ ଆମର ମାଗଣା ଟ୍ରିଟ୍ମେଣ୍ଟ୍ ହେଉଛି ନା ପଇସା ଦରକାର ପଡ଼ୁନି ଏଠି ତ ପଇସା ଦରକାର ପଡ଼ୁନି ମାଗଣା ଟ୍ରିଟ୍ମେଣ୍ଟ୍ ହେଉଛି ତୁମେ ଖାଲି ମେଡିକାଲ୍ ଆସିକରି ଟ୍ରିଟ୍ମେଣ୍ଟ୍ଟା କରିବ ସେଥିରେ ଅସୁବିଧା କ'ଣ ଅଛି ହଁ ମୁଁ ଅଛି ମୁଁ ଅଛି ଆସ ହଁ ବିଜୁ କଲ୍ୟାଣ ବିଜୁ କଲ୍ୟାଣ ବିଜୁ କଲ୍ୟାଣ ଯୋଜନା କାର୍ଡ଼୍ ଯେଉଁ କାର୍ଡ଼୍ଟା ମିଳିଛି ସେଇଟା ନେଇକି ଆସିବ ବିଜୁକଲ୍ୟାଣର ଯେଉଁ କାର୍ଡ଼୍ଟା ମିଳିଛି ତୁମକୁ ସେଇ କାର୍ଡ଼୍ଟା ନେଇକି ଆସିବ ହେଲା ସେଇ କାର୍ଡ଼୍ଟା ନେଇକି ଆସିବ କିଛି ନାଇଁ ତୁମର କିଛି ଅସୁବିଧା ନାଇଁ ସବୁ ଏଠି ମାଗଣା ଟ୍ରିଟ୍ମେଣ୍ଟ୍ ହେବ କିଛି ଅସୁବିଧା ନାଇଁ ହେଲା ଆଉ ତୁମେ ମନକୁ ମନ କେମିତି ନେଇଆସୁଛ ତୁମେ ମେଡିସିନ୍ ମେଡିସିନ୍ଟା ନେଇଆସୁଛ ଖାଇଦେଉଛ ଭଲ ହେଉନି ହାଁ ହଁ ତୁମେ ଆସ କାଲି ଆସ କାଲି ଆସ କିଛି ଅସୁବିଧା ନାହିଁ ହୁଁ ମୁଁ ବି ଛି କିଛି ଅସୁବିଧା ନାହିଁ ହୁଁ ମୁଁ ରହିବି କାଲି ଦିଲ୍ଲୀ ପଳେଇବି ମୁଁ ଦିଲ୍ଲୀ ପଳେଇବି ମୁଁ ତୁମେ ଆସିବ ଯଦି ମୁଁ କାଲି ମୁଁ ପଳେଇବି କାଲି ସନ୍ଧ୍ୟାବେଳ ସୁଦ୍ଧା ପଳେଇବି ଫ୍ଲାଇଟ୍ରେ ଦିଲ୍ଲୀ ପଳେଇବି

ହଁ ହଁ ସକାଳେ ପଳେଇ ଆସିବ ହଁ ମୁଁ ଅଛି ମୁଁ ଅଛି ଡ୍ୟୁଟିରେ ଅଛି ସକାଳେ ସକାଳେ ମୁଁ ଡ୍ୟୁଟିରେ ରହିବି ହୁଁ ତୁମେ ପଳେଇଆସ

ହଁ ହଁ ହଁ ଦଶଟା ଭିତରେ ଦେଖାକର ହଁ ହଁ